ମୁଁ ସାମ୍ବାଦିକ କହୁଛି

ଆପଣ କ'ଣ କ'ଣ କାମ କରିଥାନ୍ତି ଆଜ୍ଞା ନା ଆସୁନାହାନ୍ତି ଏବେ ଆମେ ଜାଣିଛୁ ଆପଣ ଭଲ ସୋସିଆଲ ୱାର୍କର ଅଛନ୍ତି ଆମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବୁ ଆଜ୍ଞା ଆଜ୍ଞା ଆଜ୍ଞା ଆମେ ଦୁଇଜଣ ଆସିବୁ ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆମେ ଯିବୁ ଆପଣ ଟିକିଏ ସେଇ ଜାଗାରେ କନଫର୍ମ ନହେଇପାରିବେ ଆମେ କ'ଣ କରିପାରିବୁ ଆଜ୍ଞା ନାହିଁ ସାର୍